ହେଲୋ ଆଜ୍ଞା ନମସ୍କାର୍ ଇଟା ଲୋପା ହୋଟେଲ୍ ଲାଗ୍ଲା କେଁ ହଁ ଆପଣଙ୍କର୍ ହୋଟେଲ୍ରେ ମୋର୍ ମନ ପସନ୍ଦ୍ର କିଛି ଖାଇବା ମିଳି ପାରିବା କେଁ ହଁ ଆଜି ପଚିଶ ତିନ୍ ଦୁଇ ହଜାର୍ ତେଇଶ୍ ବାର ବଜାର୍ ସୁଦ୍ଧା ହଉ ମୁଇଁ ହେଲେ କହୁଚେଁ ଲିଷ୍ଟ୍ କର କାଁ କାଁଟା ମଗାବାର ଅଛେ ଯେ ଭାତ ଡାଲି ତରକାରୀ ପନିର୍ ଚିକେନ୍ ହଉ କେତେ କାଣା ରେଟ୍ ନଉଛ ତିନିଶହ ଟଙ୍କା ଡିସ୍କାଉଣ୍ଟ୍ ନାଇଁ ହେଇ ପାରେକେଁ ହଉ ହେବା ହେଲେ ତେବେ ଆନ୍ଦେବ କିରାଶିରା ଗାଁର ଗୁଟେ ମଣ୍ଡପ୍ଟେ ଅଛେ ସେନେ ମୋତେ ବାର ବଜାର୍ ଭିତ୍ରେ ଟିକେ ପହଞ୍ଚେଇ ଦେବ ହଁ ଆନ୍ଦେବ ତେବେ ରଖୁଚେଁ